ହ୍ୟାଲୋ ଆପଣ ଓଲା ଏଜେନ୍ସିରୁ କହୁଛନ୍ତି କି ଆଜ୍ଞା ମୁଁ ଶିବ ପ୍ରସାଦ ବେହେରା କହୁଛି ଆପଣ ପଠାଇଥିବା କ୍ୟାବ୍ ଡ୍ରାଇଭର ବିଳମ୍ବରେ ପହଞ୍ଚିବାରୁ ମୁଁ ମୋର ଟ୍ରେନ୍ ମିସ୍ କରିଗଲି ଏବଂ ଏହା ଦ୍ୱାରା ମୁଁ ମୋର ପହଞ୍ଚିବାର ଯେଉଁ ଜାଗା ଥିଲା ସେଠାରେ ପହଞ୍ଚି ପରିଲି ନାହିଁ ଯାହାଫଳରେ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଲି ଆଉ ହଇରାଣ ମଧ୍ୟ ବ ହଇରାଣ ମଧ୍ୟ ହେଉଛି ଦୟାକରି ଆପଣ ମୋର ପଇସା ଟିକି ଫେରେଇ ଦେଇପାରିବେ କି ହଁ ହଉ ରଖୁଛି